ଆମେ ଶୀତ ଋତୁରେ ଭ୍ରମଣ କରିବାପାଇଁ ଆମକୁ ବହୁତ ଭଲ ଲାଗେ ଶୀତ ଋତୁରେ କୁହୁଡ଼ା ଦେଖାଯାଇଥାଏ ଏବଂ ବହୁତ ଫୁଲ ଫୁଲ ଫୁଲ ଫଳ ବହୁତ ପୁଷ୍ପଟିତ ହୁଏ ସେଥିପାଇଁ ଶୀତ ଋତୁକୁ ଆମେମାନେ ବହୁତ ପସନ୍ଦ କରୁ ଶୀତ ଋତୁରେ ବହୁତ ଖାଇବା ପାଇଁ ହଜମ ହୁଏ ଏବଂ ରାସ୍ତା ବହୁତ ଭ୍ରମଣ କଲେ କୌଣସି ହାଲିଆ ଲାଗେନାହିଁ ସେଥିପାଇଁ ଆମେ ଦୂର ରାସ୍ତା ମଧ୍ୟ ଯିବାପାଇଁ ଗଲେ ଆମକୁ ବହୁତ ହାଲିଆ ଲାଗେନାହିଁ ବା କୌଣସି କଷ୍ଟ ଭୋଗିବାକୁ ପଡ଼େନାହିଁ ସେଥିପାଇଁ ଆମେ ଶୀତ ଋତୁକୁ ବହୁତ ଭ୍ରମଣ କରିବାକୁ ମନେକରୁ